ଆମ ଓଡ଼ିଶା ଗୋଟେ ଦର୍ଶନୀୟ ସ୍ଥାନ ବହୁତ ମସ୍ତ୍ରାରେ ବହୁତ ମାତ୍ରାରେ ପର୍ଯ୍ୟଟକମାନେ ଏଠି ବୁଲିବାକୁ ଆସିଥାନ୍ତି ସେମାନେ ଗ୍ରୀଷ୍ମ ଋତୁରେ ଆସନ୍ତି ନାହିଁ କାରଣ ତାଙ୍କ ଦେହ ପ୍ରତି କ୍ଷତି ହେଇପାରେ ତେଣୁକରି ସେମାନେ ଶୀତ ଋତୁରେ ବେଶୀ ମାତ୍ରାରେ ଆସିଥାନ୍ତି କାରଣ ତାଙ୍କ ଦେହ ପ୍ରତି କ୍ଷତି ହେଇନଥାଏ ତା ଏବଂ ବୁଲିବାକୁ ବି ତାଙ୍କୁ ମାନେ ଏତେ କଷ୍ଟ ହେଇନଥାଏ ସେଥିପାଇଁ ଶୀତ ଋତୁରେ ସମସ୍ତେ ଆସନ୍ତି ଗ୍ରୀଷ୍ମ ଋତୁରେ ଆସିଲେ ଖରା ପାଇଁ ତାଙ୍କ ଦେହ ପ୍ରତି ସେମାନେ କ୍ଷତି ହେଇପାରେ ଏବଂ ତାଙ୍କ ଏନର୍ଜି ବି ଡାଉନ ହେଇପାରେ ସେଥିପାଇଁ ସେମାନେ ପର୍ଯ୍ୟଟକମାନେ ଶୀତ ଋତୁରେ ହି ବୁଲିବାକୁ ଆସିଥାନ୍ତି ଏବଂ ସେହି ଋତୁରେ ହି ଆସିବାକୁ ଭଲ ପାଇଥାନ୍ତି